ମୁଁ କିଣିଥିବା ବ୍ୟାଗ୍ଟିର ନକରାତ୍ମକ ଗୁଣ ଗୁଡ଼ିକ ହେଲା ବ୍ୟାଗ୍ଟିର ଚେନ୍ ଠିକ୍ସେ ଚାଲୁନାହିଁ ଯାହାଦ୍ୱାରା ମୁଁ ବହୁତ ଅସୁବିଧା ହେଉଛି ଏବଂ ବ୍ୟାଗ୍ଟିର କପଡ଼ା ଜମାରୁ ଭଲ ପଡ଼ୁନି କପଡ଼ା ନପଡ଼ିବା ଦ୍ଵାରା ବ୍ୟାଗ୍ଟି ବେଶୀ ଦିନ ରହୁନି